ଏହି ବ୍ୟାଗ୍ଟିର ଖରାପ ଗୁଣଗୁଡ଼ିକ ହେଉଛି ଏହାର ଚେନ୍ ଛିଣ୍ଡିଯାଇଛି ଏଇ ବ୍ୟାଗ୍ଟିର ଭିତରେ କପଡ଼ାଗୁଡ଼ିକର ସିଲେଇ ଫାଟିଯାଇଛି ଏହାର ରଙ୍ଗ ମଧ୍ୟ ଫିକା ଆସିଛି ଏହା ମୋର ଆଶାଠାରୁ ବହୁତ ଗୁଣରେ ଖରାପ ପଡ଼ିଛି